ମୁଁ କରିଥିବା ସବୁଠାରୁ ସୁନ୍ଦର ଲମ୍ବା ପଦଯାତ୍ରା ହଉଛି ବୋଲ୍ବମ୍ କାରଣ ଯେତେବେଳେ ପ୍ରଭୁ ଈଶ୍ୱରଙ୍କର ପୂଜା ଚାଲିଥାଏ ସେତେବେଳେ ସେହି ସମୟରେ ପ୍ରାୟ ଲୋକ ପାଦଯାତ୍ରାରେ ଯାଇଥାନ୍ତି କାନ୍ଧରେ କାଉଡ଼ି ପକାଇ ଏତେ ସୁନ୍ଦର ଭାବରେ ବୋଲ୍ବମ୍ ବୋଲ୍ବମ୍ କହି ପ୍ରଚାର କରିି କରିି ଯାଉଥିବେ ଯେ ଆଉ ଯେତେ ଦୂର ଚାଲିଲେ ବି ଲୋକଙ୍କୁ କିଛି ଅସୁବିଧା ହଉନଥିବ କାରଣ ପ୍ରତ୍ୟେକ ଲୋକଙ୍କ ଉପରେ ପ୍ରଭୁ ଈଶ୍ୱରଙ୍କର ଆଶୀର୍ବାଦ ରହିଥାଏ ସେହି ପଦଯାତ୍ରାରେ ମୁଁ ଯାଇଥିଲି ଯେତେବେଳେ ପ୍ରାୟ ଷାଠିଏ କିଲୋମିଟର ପଦଯାତ୍ରା ଥିଲା ସେହି ପଦଯାତ୍ରା ଚାଲିବା ଟାଇମ୍ରେ ଟିକେ ଟିକେ ବର୍ଷା ପଡ଼ୁଥିଲା ବର୍ଷାରେ ଚାଲିବା ପାଇଁ ବହୁତ ଆନନ୍ଦ ଲାଗୁଥିଲା ସେହି ପଦଯାତ୍ରାରେ ମୋ ସାଙ୍ଗ ମଧ୍ୟ କେତେ ଆସିଥିଲେ ସେହି ବୋଲ୍ବମ୍ ଯାତ୍ରା ଯାଇଥିଲୁ ସେହି ବୋଲ୍ବମ୍ ଯାତ୍ରାରେ ପହଞ୍ଚିବା ପରେ ପ୍ରଭୁ ଈଶ୍ୱରଙ୍କର ଦର୍ଶନ କରିଲୁ ଦର୍ଶନ କରିବା ପରେ ମନ୍ଦିର ଟିକେ ତଳକୁ ଗୋଟେ ସମୁଦ୍ର ଅଛି ସେହି ସମୁଦ୍ର ଆଗରେ ଏତେ ସୁନ୍ଦର ଗୋଟେ ପାହାଡ଼ ଅଛି ସେହି ପାହାଡ଼ରେ ଏତେ ସୁନ୍ଦର ସୂର୍ଯ୍ୟ ଅସ୍ତ ହଉଥିଲା ଦେଖିବାକୁ ବହୁତ ରହସ୍ୟମୟ ଥିଲା ସେହି ପାହାଡ଼ ତଳେ ସୂର୍ଯ୍ୟ ଅସ୍ତ ହେଲାବେେଳେ ଏତେ ସୁନ୍ଦର ଦୁଷୁ ଥିଲା ଯେମିତିକି ଆଉ କହିଲେ ହବନି ଏତେ ସୁନ୍ଦର ଦିଶୁଥିଲା ଆମେ ଯେତେ ଜଣ ଯାଇଥିଲୁ ସେହି ଦୃଶ୍ୟରେ ଫଟୋ ଉଠାଇବା ପାଇଁ ଲୋକ ବହୁତ ଆଗ୍ରହ ଅନୁଭବ କରୁଥିଲେ